ଲକଡ଼ାଉନ୍ ସମୟରେ କେହି ବାହାରକୁ ବାହାରି ପାରୁନଥିଲେ ସେଥିପାଇଁ ମୁଁ ମୋ ସ୍ଵାମୀ ପିଲାଛୁଆ ଏବଂ ଶାଶୁ ଶ୍ୱଶୁରଙ୍କ ପାଇଁ ଘରେ ହିଁ ନାନାପ୍ରକାରର ରୋଷେଇ କରି ତାଙ୍କୁ ଖାଇବାକୁ ଦେଇଥାଏ ଯେମିତିକି ମୁଁ ଲକଡ଼ାଉନ୍ ସମୟରେ ବହୁତ ଗୁଡ଼ାଏ ଫାଷ୍ଟଫୁଡ଼୍ ମୋମୋ ଗୁପଚୁପ୍ ଏଗରୋଲ୍ ଚିକେନ୍ ରୋଲ୍ ବିରିୟାନୀ ଚାଉମିନ୍ ମ୍ୟାଗି ଆଦି ତିଆରି କରି ମୁଁ ପିଲାଛୁଆମାନଙ୍କୁ ଦେଇଥାଏ ମୋ ସ୍ୱାମୀ ଏବଂ ମୋ ଶାଶୁ ଶଶୁର ମଧ୍ୟ ଏହାକୁ ଖାଇଥାନ୍ତି ଏହିସବୁ ପ୍ରକାରର ନାନାବିଧ ରୋଷେଇକୁ ରାନ୍ଧି ମୁଁ ପରିବାରକୁ ଦେଇଥାଏ ସେମାନେ ବହୁତ ପ୍ରଶଂସା ମଧ୍ୟ କରନ୍ତି ଏବଂ ବାହାରକୁ ନଯାଇପାରୁଥିଲେ ମଧ୍ୟ ଆମେ ଘରେ ବସି ମଜା କରିଥାଉ ଏବଂ ନାନାପ୍ରକାରର ଖାଦ୍ୟ ଖାଇଥାଉ